ବ୍ରହ୍ମାଣ୍ଡ ହେଉଛି ରହସ୍ୟମୟ ଏଥିରେ ଥିବା ବିଭିନ୍ନ ଜିନିଷ ବା ଯେଉଁ ସବୁ ଜିନିଷ ସବୁ ରହସ୍ୟମୟ ବ୍ରହ୍ମାଣ୍ଡରେ ଥିବା ଆକାଶ ନକ୍ଷତ୍ର ଓ ପୃଥିବୀ ଏପରି ଜିନିଷ ରହିଥାଏ ପ୍ରକୃତି ଓ କୃତ୍ରିମ ପ୍ରାକୃତିକରୁ ପ୍ରାକୃତିକରୁ ବିଭିନ୍ନ ପ୍ରକାର ଜିନିଷ ସୃଷ୍ଟି ହୋଇଥାଏ ଯେପରି ଗଛ ଲତା ମନୁଷ୍ୟ ପଶୁପକ୍ଷୀ ଏହିପରି ସବୁ ପ୍ରକୃତିର ପ୍ରକୃତିର ସର୍ବଶ୍ରେଷ୍ଠ ଉପାଦାନ ହେଉଛି ମନୁଷ୍ୟ ମୁଷ୍ୟ ହେଉଛି ସାମାଜିକ ପ୍ରାଣୀ ମନୁଷ୍ୟ ସମାଜ ବିନା ବଞ୍ଚି ପାରିନଥାଏ ବ୍ରହ୍ମାଣ୍ଡରେ ବିଭିନ୍ନ ପ୍ରକାର ରହସ୍ୟମୟ ଜିନିଷ ରହିଛି ଯାହାକୁ ଜାଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ ବ୍ରହ୍ମାଣ୍ଡ ହେଉଛିି ଏକ ରହସ୍ୟ ଆମକୁ ଏହି ବିଷୟରେ ଜାଣିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଅଧ୍ୟୟନ କରିବାକୁ ପଡ଼ିଥାଏ